ଆମକୁ ଏ ସ୍ଥାନୀୟ ସ୍ତରରେ ଏଇ ପଶୁ ପାଳନ ହେଉ କରିବା ପାଇଁ କିଛି ଅଛି କରାଯାଉଛି ସରକାରୀ ସ୍ତରରେ ବି କରାହେଉଛି ଆକୁ ମଧ୍ୟ କରିବା ପାଇଁ ବହୁତ ସହାୟତା ସରକାରୀ ଦିଆହେଉଛି ସବସିଡ଼ି ଦିଆହେଉଛି ୟାକୁ କିନ୍ତୁ ୟାକୁ କରିବା ପାଇଁ ଆମର ସରକାରୀ ସ୍ତରରେ ଯେଉଁ ରହୁଛନ୍ତି ଆପଣଙ୍କର ସରକାରୀ ଅଧିକାରୀମାନେ ସେମାନେ ଯାଇକି ଚାଷୀମାନଙ୍କ ସହିତ ଯୋଗାଯୋଗ କରିକି ତାଙ୍କୁ ପ୍ରୋତ୍ସାହନ ଦେଇପାରିଲେ ଭଲ ପଶୁ ପାଳନଟା ସହଜ ସହଜେ ହୋଇପାରିବ